ପ୍ରଥମେ ପ୍ରଥମେ ମୁଁ ଯେତେବେଳେ ପଢ଼ିବାକୁ ଆରମ୍ଭ କରୁଥିଲି ମୁଁ ପାଠକୁ ଡ଼ରୁଥିଲି ଓ ମୁଁ ବିଭିନ୍ନ କାର୍ଯ୍ୟରେ ଯେମିତି କୋଚିଂ କ୍ଲାସ୍ ଟିଉସନ୍ କ୍ଲାସ୍ ଆଟେଣ୍ଡ କରୁନଥିଲି ଓ ବାହାରେ ବୁଲୁଥିଲି ଓ ଖଟି କରୁଥିଲି ଖଟି କରୁଥିଲି ଏହା ମୋର ଶିକ୍ଷାଗତ ଇଏ ଉପରେ ବହୁତ ପ୍ରଭାବ ପକାଇଥିଲା ଯାହାଫଳରେ ମୁଁ ଗୋଟେ କ୍ଲାସ୍ରେେ ସବୁଠାରୁ ନିମ୍ନ ନମ୍ବର ରଖିଥିଲି କିନ୍ତୁ ସମୟ ସହିତ ମୁଁ ଧୀରେ ଧୀରେ ନିଜର ଅଗ୍ରଗତି କଲି ଆଉ ଧୀରେ ଧୀରେ ନୂତନୂ ନୂଆ ନୂଆ ସାର୍ମାନଙ୍କୁ ଭେଟିଲି ଯେୋଉଁମାନେ ବିଭିନ୍ନ କୌଶଳୀ ୟୁଜ୍ କରି ଓ ବିଭିନ୍ନ ଟିପ୍ସ ୟୁଜ୍ କରି ଆମକୁ ପଢ଼େଇଲେ ଯାହାଦ୍ୱାରା କ'ଣ ହେଲା ଆମକୁ ପଢ଼ିବା ପ୍ରତି ଆଗ୍ରହ ଆସିଲା ଓ ଆମେ ବିଭିନ୍ନ କାର୍ଯ୍ୟ ଆରାମରେ କଲୁ ବିଭିନ୍ନକାର୍ଯ୍ୟ କଲି ଏବଂ ଧୀରେ ଧୀରେ ପାଠ ପଢ଼ି ମୋର ଆଗ୍ରହ ମଧ୍ୟ ବଢ଼ିଗଲା ଏହା ମୋ ଜୀବନର ପ୍ରଥମ ଭୁଲ୍ ଥିଲା ଯେ ମୁଁ ପାଠକୁ ବହୁତ ହାଲକାରେ ନେଇଥିଲି କିନ୍ତୁ ଧୀରେ ଧୀରେ ବିଭିନ୍ନ ସଙ୍ଗତିରେ ଆସି ଭଲ ପିଲାଙ୍କ ସାଙ୍ଗତରେ ଆସି ମୁଁ ନିଜକୁ ନିଜର ଅଗ୍ରଗତି କଲି ଓ ଧୀରେ ଧୀରେ କ୍ଲାସ୍ର କ୍ଲାସ୍ରେ ଭଲ ମାର୍କ ରଖିବାକୁ ଲାଗିଲି ଓ ଧୀରେ ଧୀରେ ଏମିତି କରି ମୁଁ ଜଣେ ଭଲ ଛାତ୍ରରେ ପରିଗଣିତ ହେଲି ମୋର ବ୍ୟବହାର ଆଚାର ସୁଧାର ଦେଖି ମୋତେ ଶିକ୍ଷକମାନେ ମଧ୍ୟ ମୋର ପ୍ରଶଂସା କଲେ ଓ କ୍ଲାସ୍ରେ ଗୋଟିଏ ବର୍ଷରେ ସବୁଠାରୁ ହାଏଷ୍ଟେ ନମ୍ବର ରଖି ପାସ୍ କରିଥିଲି ଏଥି ସହିତ ମୁଁ ମୋର ସାନ ଭାଇ ଭଉଣୀ ମୋ ସାଙ୍ଗସାଥିମାନେ ମଧ୍ୟ ମୋତେ ଦେଖି ଶିଖିଲେ ଏବଂ ମୋଠାରୁ ମୋତେ ନିଜର ରୋଲ୍ ମଡ଼େଲ୍ ଭାବରେ ବାଛି ନେଲେ ତ ଏଥିଯୋଗୁଁ ମୁଁ ମୋ ଜୀବନରେ ସେଇ ଭୁଲ୍ କରିବା ଯୋଗୁଁ ଆଜି ମୁଁ ସଫଳତାରା ସିଢ଼ିରେ ଚଢ଼ିବାର ସୁଯୋଗ ପାଇଛି ଏବଂ ସେଇ ଭୁଲ୍ ଯୋଗୁ କିଛି ନୂଆ ଜିନିଷ ଶିଖିପାରିଲି